ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ଅଛି ସେ ଭିତରୁ ହେଉଛି ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଜୁ ଯୁବସଶକ୍ତିକରଣ ଯୋଜନା କୃଷି ଯୋଜନା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଗରିବ ଲୋକମାନେ ବହୁତ ହେଲ୍ପ ପାଉଛନ୍ତି ବଡ଼ ବଡ଼ ଅପରେସନରୁ ଜ୍ୱରରୁ ଏମିତିକି ବିଭିନ୍ନ ପ୍ରକାର ମିଳୁଛି ସୁବିଧା ବିଜୁ ଯୁବ ସଶକ୍ତିକରଣରୁ ଯେଉଁ ବେକାରୀ ଲୋକମାନେ ବସିଛନ୍ତି ସେମାନେ ବହୁତ ସୁବିଧା ପାଉଛନ୍ତି ଆଉ କୃଷକି ଯୋଜନାରୁ ସେମାନେ ଧାନ ସାର ଋଣ ଆଣିପାରୁଛନ୍ତି ବିଭିନ୍ନ ପ୍ରକାର ଯୋଜନା ସରକାର ଯୋଗାଇ ଦେଇଛନ୍ତି